ହଁ କ'ଣ ବାଇଗଣ ଅଛି ଭେଣ୍ଡି ଅଛି କୁନ୍ଦୁରି ଅଛି ଆଉ କଲରା ଅଛି ଆପଣ କ'ଣ ନେବେ କି ହଁ ପରିବା ଅଛି କେତେ ନେବେ କି ନା ଆହୁରି ଅଛି ଝୁଡ଼ଙ୍ଗ ଅଛି ଆମର ବୋଇତାଳୁ ଅଛି କଖାରୁ ଅଛି ଅଛି ସବୁ ପ୍ରକାର ପରିବା ଅଛି ପୋଟଳ ଅଛି ଗାଜର ଅଛି ସବୁ ରେଟ୍ ସବୁ ସେଇଆ ପରିବା ରେଟ୍ ତ ଏଇନା ଟିକିଏ ଅଧିକ ସବୁ ରେଟ୍ ସବୁ ସେଇ ଷାଠିଏ ସତୁରୀ ଅଶୀ ସବୁ ଆସିବ କିଲୋ ଆଜ୍ଞା ସାର ହଁ ନା ନା ସାରପକା ନୁହେଁ ଆମେ ଆମର ନିଜ ବାଡ଼ିରେ ଆମର ଫସଲ କରୁଛୁ ଆମ ଚାଷ ଜମି ଅଛି ଆମର ଫସଲ କରୁ ଗୋଦାମରେ ନେଇକି ବିକ୍ରି କରୁ ନେବେ ଯଦି ଆସୁନାହାନ୍ତି ଆଜ୍ଞ ଆସନ୍ତୁ ଆସନ୍ତୁ ସବୁ ପ୍ରକାର ପରିବା ଅଛି ଆପଣ ଯାହା ଖୋଜିବେ ସେଇଆ ଅଛି ଆସିକି ନିଅନ୍ତୁ ହଁ ଅଛି ବୋଇତାଳୁ କିଲୋ ଏଇନା ଆସ ପଚାଶ ଟଙ୍କା ଆସିବ ବୋଇତାଳୁ କିଲୋ ଉପରେ ଏଇନା ପଚାଶ ଟଙ୍କା ଆସିବ ହଁ ନା କମ୍ ହେବନି ଆସନ୍ତୁ ଦେଖିିବା ପରିବା ପତ୍ର କିଣନ୍ତୁ ତା'ପରେ ଦେଖିବା ରେଟ୍ ଦେଖିକି ଆମେ କିଛି କମାଇବୁ ଆଉ ହଁ ଆସନ୍ତୁ ଆସନ୍ତୁ ଆସନ୍ତୁ ଆମର ଯେଉଁ ହଉ ଆପଣ ଆସନ୍ତୁ ଆସନ୍ତୁ ଆମେ ଦେଖିକି ପରିବାପତ୍ର କିଣାକିଣି କରିବା ଆଉ ଦେବି ଆଉ ଆସନ୍ତୁ ଆଉ